ଲୋକପ୍ରିୟ ଓଡ଼ିଶାର ଲୋକପ୍ରିୟ ଦୁଃସାହସିକ ଖେଳ ଯେଉଁଟା କି ଯେଉଁ ମୌତ କା କୁ କୂଅ ଯେଉଁଟା କି ତା ଭିତରେ ଯେଉଁ କାର ବୁଲେ ଆଉ ମଟର ସାଇକେଲରେ ଯେଉଁ ବୁଲୁଥିବେ ତା ଭିତରେ ଗୋଲ ଗୋଲ୍ ହେଇକିରି ପୁରା ଗାଡ଼ି ବୁଲାଉଥିବେ ମାନେ ପୁରା ଦୁଃସାହସିକ ଖେଳ କିନ୍ତୁ ପରିଦର୍ଶକମାନେ ମନୋରଞ୍ଜନ ମନ ମୁଗ୍ଧକର ଖେଳ ତାକୁ ଦେଖିଲେ ମାନେ ମନମୁଗ୍ଧ ହେଇଯାଏ କିନ୍ତୁ ସେମାନେ ତାଙ୍କ ଜୀବନକୁ ବାଜି ଲଗେଇ ସେ ଗାଡ଼ିରେ ପୁରା ଗୋଲ ଗୋଲ ଗୋଲ ହେଇ ବୁଲୁଥିବେ କାର ଚାଲୁଥିବ ତା ମଝିରେ ବାଇକ ଚାଲୁଥିବ ପୁଣି ସେମାନେ ତାଙ୍କର ଚାଲୁଥିବା ବେଳେ ହାତ ଧାରାଧରି ହେଇକରି ଗୋଟେ ହାତରେ ଷ୍ଟେରିଙ୍ଗ ଧରିଥିବେ ଗୋଟେ ହାତରେ ଦୁଇ ଜଣ ହାତ ଧାରାଧରି ହେଇକି ବୁଲାଉଥିବେ ପୁରା ଭୟାନକ ଖେ ମାନେ ଖେଳ ପୁରା ସେମାନେ ତାଙ୍କ ଜୀବନକୁ ବାଜି ଲଗେଇ ଦେଇକି ପୁରା ସେମାନେ ଖେଳନ୍ତି କିନ୍ତୁ ଆମକୁ ତ ବହୁତ ଭଲ ଲାଗେ ଦେଖିବା ପାଇଁ କି ପୁରା ମାନେ ମନମୁଗ୍ଧ କର ଖେଳ ହେଇଯାଏ ଦେଖିଲା ବେଳକୁ ତୁମର ହାର୍ଟ ବିଟ୍ ବଢ଼ିଯିବ ଯେମତି ପାଖରେ ଠିଆ ହେଇକି ତ ଦେଖିଲେ ଲାଗିବ ଯେମତି ପୁରା ଥରିଯିବା ସେଗୁଡା ଠିଆ ହେଇକି ଦେଖିଲା ବେଳକୁ ତେବେ ଆମକୁ ଖୁସି ଲାଗେ କିନ୍ତୁ ସେମାନେ ତାଙ୍କ ଜୀବନକୁ ବାଜି ଲାଗେଇ କିରି ଖେଳଟା ଆମକୁ ଦେଖାଇକିରି ଆମକୁ ମନୋରଞ୍ଜନ ସେମାନେ କରୁଛନ୍ତି